ହଁ ଆମର୍ ଆମ ଅଞ୍ଚଳ ରେ ବହୁତ୍ ଗୁଡ଼ିଏ ଡ଼ାକ୍ତର୍ଖାନାର ସୁବିଧା ଅଛି ଯାହାକି ନି ହେଲେ ବି ପାଞ୍ଚ୍ ଛଅ'ଟା ହସ୍ପିଟାଲ୍ ଅଛେ ଆମର୍ ଗାଁ'ର୍ ପାଖାପାଖି ଆର୍ ଛୁଆମାନ୍ଙ୍କେ ଦୁଃଖ ସୁବିଧା ଅଛେ ଗଭ୍ମେଣ୍ଟ୍ ହସ୍ପିଟାଲ୍ ମାନ୍କେ ଇ ଆଶା ଦିଦି ବି ଆମର୍ ଗାଁ'ନେ ଅଛନ୍ ଆରୁ ଛୁଆମାନ୍କେ ବର୍ଷା ଦିନେ ବେଶୀକରି ଯତ୍ନ ନେବାକେ କୁହାଯାଏସି କେନ୍ତା କରି ଛୁଆ ମାନକଁର୍ ଯତ୍ନ ନିଅ ବୋଲି କରି ଛୁଆମାନେ ବେଶୀ ଜର୍ ତପ୍ ହେସନ୍ ବର୍ଷା ଦିନେ ଆର୍ ଇଟା ତ ଶୀତ୍ ମୌସମ୍ ବି ଚାଲିଛେ ଛୁଆ ମାନ୍କେ ବେଶୀ ଖାଁସି ସର୍ଦ୍ଦି ଥଣ୍ଡା ହେଉଛେ ହେଥିର୍ କା'ଯେ ହସ୍ପିଟାଲ୍ ଗଲେ ଡ଼କ୍ଟର୍ ମାନେ ବି ଖୋବ୍ ସଚେତନ୍ ରହେବାର୍ ଲାଗି କହେସନ୍ ହସ୍ପିଟାଲ୍ ହସ୍ପିଟାଲ୍ କେ ନେଲେ ଆର୍ ଛୁଆ ମାନ୍କେ ତ ହେନ୍ତା ବି ପବନ୍ ପବ୍ନା ହେଲେ ବି ବେଶୀ ମୌସମ୍ର କା'ଯେ ଜର୍ ଜର୍ ତପ୍ ବି ହେଉଥିସି ଆଶା ଦିଦି ବି ଖୁବ୍ ଆମର୍ ଗାଁ'କେ ଘର୍ ଘର୍ ଆସିକିରି ବି ଖୁବ୍ ହେଟା କରୁଛନ୍ ଆର୍ ଆଶା ଦିଦି ବି ଖୁବ୍ ସୁବିଧା ଦେଉଛନ୍ ଆର୍ କହେସନ୍ ବି